ହଁ କିଏ କୁହ କହୁଥିଲେ ଆଜ୍ଞା କୁହନ୍ତୁ ହଁ ହଁ ଷ୍ଟଲ୍ ତ ଅଛି ବହୁତ ଗୁଡ଼ିଏ ଭଡ଼ା ବି ଦିଆ ହେଲାଣି ହଁ ଆପଣଙ୍କୁ ବି ଦିଆଯିବ ହବ ହବ ମୋର ତ ପଇଁଚାଳିଶଟା ଖଣ୍ଡେ ଷ୍ଟଲ୍ ଅଛି ଏବେ ଏବେ ପ୍ରାୟ ଦେଖିବାକୁ ଗଲେ ଚବିଶଟା ଖଣ୍ଡେ ଷ୍ଟଲ୍ ଷ୍ଟଲ୍ ସବୁ ନେଇସାରିଲେଣି ଆଉ କମ୍ ବାକି ଅଛି ହଁ ହୋଇଯିବ ହଁ ଅଛି ପନ୍ଦର ବାଇ ପନ୍ଦର ଅଛି ହଁ ପନ୍ଦର ବାଇ ପନ୍ଦରର ବହୁତ ଅଛି ଆଉ କୋଡ଼ିଏ ବାଇ ପନ୍ଦରର ସେଇଟା ଦୁଇଟା ଅଛି ମାନେ କିଛି ଗୋଟେ ଛୋଟ ଦୋକାନ ଦେବେନି

ହଁ ଆସନ୍ତୁ ଷ୍ଟଲ୍ ତ ସୁବିଧା ଜାଗାରେ ବି ଅଛି ଆଉ କିଛି ଅସୁବିଧା ନାହିଁ ସବୁ ପ୍ରକାର ସୁବିଧା ବି ଅଛି ଇଲେକ୍ଟ୍ରିର ସୁବିଧା ଅଛି ଏଠାରେ ସି ସି ଟି ଭି କ୍ୟାମେରା ମଧ୍ୟ ଲଗାହୋଇଛି ଆଉ ଆମର ସବୁ ଷ୍ଟଲ୍ ତ ଗୋଟେ ଜାଗାରେ ଅଛି ମାନେ ରୋଡ୍କୁ ଲାଗିକି ତାର ଡାହାଣ ପଟେ ମାର୍କେଟ୍ ଏରିଆ ଅଛି ସେଠାରେ ପନିପରିବା ବହୁତ ବଜାର ବସେ ଆଉ ତାର ବାମ ପଟକୁ ମାନ ଅଛି ତ ଗୋଟେ ଷ୍ଟଲ୍କୁ ନିହାତି ଆଠ ହଜାର ଟଙ୍କା ନିଆହେଉଛି ତ ଆପଣ ଯେଉଁ ପାଞ୍ଚ ଛଅଟି କହୁଛନ୍ତି ପାଞ୍ଚଟି ନେଲେ ନିହାତି ଚାଳିଶି ହଜାର ପଡ଼ିବ ହଁ ଯେହେତୁ ଆପଣ ନୂଆ ମୁଁ ଆପଣଙ୍କୁ ଚିହ୍ନି ନାହିଁ ଯଦି ଆପଣ ରହିବେ ତାପରେ ପଳେଇବେ ଟଙ୍କା ନ ଦେଇ ଚାଲିଯିବେ ତ ମୋର ଲସ୍ ହେବ ନା ସେଥିପାଇଁ ଫାର୍ଷ୍ଟ୍ ପଚାଶ ହଜାର ଟଙ୍କା ସିକ୍ୟୁରିଟି ନେଉଛି ପାଞ୍ଚଟା ଷ୍ଟଲ୍ ପାଇଁ ଆସନ୍ତୁ ହଁ ହଉ ଠିକ୍ ଅଛି ଆସନ୍ତୁ ହଉ